ବହୁତ୍ ପ୍ରକାର ଆଇଡ଼ିଆ ମିଳୁଛେ କା ଆଜିକି ନେଇକି କିଛି ଗୋଟେ ଆଇଡ଼ିଆ ଜାଣୁଥିଲେ ତାରାକୁ ପଚାରୁଥିନି ସେ ଲୋକ ବି ସେ ଥରେ କହିଦେବେ ହେଲା ୟୁଟ୍ୟୁବ୍ ୟୁଟ୍ୟୁବ୍ ହେଲା ବିଭିନ୍ନ ଇଣ୍ଟରନାଲ୍ କିଛି ଗୋଟେ ଶିଖି ହେଉଛେ ୟୁଟ୍ୟୁବ୍ ନେ ବି ଦେଖୁଛୁଁ ଦେଖିକରି ଆରାମସେ କିଛି ଗୋଟେ କଲା ପଉଛୁ ତା'ପରେ ବୁଝିପାରୁଛୁ କିଛି ଗୋଟେ ଶିଖିବାର ଥିଲେ ବି ଶିଖିପାରୁଛୁ ଦେଖିଲା ବେଳେ କିନି ଏବେ କି ବଡ଼ ଦାଦା ଶିଖିଦେବା ଥରେ ତ ଶିଖିଦେବା ଏବେ ଦେଖର ଏଇଠୁ ଚାଲିଲା ଏଇଠୁ ୟୁଟ୍ୟୁବ୍ ଚାଲିଲା ଯେଉଁକିନି ଆରମସେ ଆଠୁ ଥରେ ଦେଖିପାରୁଛୁ ଆରମସେ ଜାନିପାରୁଛୁ ସେ ଏକା ଯାଇକା ସବୁକିଛି ବୁଝିପାରୁଛନ୍ ଦେଖିଲାବେଳେ ଆର ନାଇଁ ତ କିଛି ସ୍ୱର ବି ନେଇ ପାଉଥେଇ କିଛିନେଇ ଦେଖଲାବେଳେ ପଢ଼ୁଥିଲା ପଢ଼ୁଥିଲା ବୁଝିନେଇ ୟୁଟ୍ୟୁବ୍ ଗୋଟେ ହେଲା ଯୋଉକିନି ଆମ ସବକେ୍ ସୁବିଧା ମଧ୍ୟ ହେଇଯାଉଛି ତା ଜାଗେ ମୁଁଇ ଏବେ ହେନ୍ତା ବି ଦୁଇ ତିନିଟା ବୁଝି ବି ପାରୁଛେ ତାଙ୍କେ ଖୁବପ୍ରକାର ଏବେ ହେଉଛେ ଆର ବହୁତ ଜିନିଷ ଶିଖିବାର ମିଲ୍ତା ନିହାତି ଶିଖିବାର ନିହାତି ଆର ଖୁବ ଜିନିଷ ଅଛି କାଏଁ ଯେ ମୁଇଁ ଯେନ୍ତା ଶିଖିଗଲି ଆରାମସେ କିଛି ଲାଇଟ୍ର ବାବଦରେ ବୁଝିପାରିନି କିଛି ଟି ଭି ବାବଦରେ ବୁଝିପାରନି ଏନ୍ତା ବିଭିନ୍ନ ବହୁତ ପ୍ରକାର ଅଛି